ନୟାଗଡ଼ ଜିଲ୍ଲାର ଲୋକମାନେ ସମ୍ପ୍ରଦାୟ ପୂଜା କରିବାପାଇଁ ଯଜ୍ଞ କରିବାପାଇଁ ସମସ୍ତଙ୍କଠାରୁ ଚାନ୍ଦା ଆଦାୟ କରିଥାନ୍ତି ପୂଜାର୍ଚ୍ଚନା କରିଥାନ୍ତି ସବୁ ସମ୍ପ୍ରଦାୟର ଲୋକ ଏକାଠି ହୋଇଥାନ୍ତି ପୂଜାର୍ଚ୍ଚନା କରିଥାନ୍ତି ସମସ୍ତେ ବି ସମର୍ଥନ ଦେଇଥାନ୍ତି ପୂଜାପାଠ ଯଜ୍ଞ କରିବାପାଇଁ ପୂଜାର୍ଚ୍ଚନା କରାଯାଏ ଏବଂ ପୂଜାର୍ଚ୍ଚନା କରିସାରିବାପରେ ସମସ୍ତେ ଅନ୍ନ ପ୍ରସାଦ କରି ମନ ଖୁସିରେ ଫେରନ୍ତି